ଟେକ୍ନୋଲୋଜି କ୍ଷୁଦ୍ର ବ୍ୟବସାୟ ବହୁତ ସାହାଯ୍ୟଦାୟକ ଆଜି ଆଜି ଆମେ ଯେତେ ଆମେ ବ୍ୟବସାୟ ଅଛୁ ପ୍ରାୟତଃ ଆମ ଅଞ୍ଚଳରେ ଦେଖିବାକୁ ହେଲେ ସମସ୍ତେ ଆମେ କ୍ଷୁଦ୍ର ବ୍ୟବସାୟୀ କାରଣ ଟେକ୍ନୋଲୋଜି ଆମ ଯେଉଁ ପ୍ରକାର ଆମେ ଆଜି ଗୋଟେ ଘରେ ଆମେ ଗୋଟେ ବ୍ୟବସାୟ କଲେ ତାହାର ଆମେ ଜିନିଷ ଆମେ ଇଣ୍ଟରନେଟ୍ ଦେଖିପାରିବା କି ଇଣ୍ଟରନେଟ୍ରେ ଆମେ ବୁଝୁଛୁ ଯାହା ଏହା ଆମେ କେମିତି ବ୍ୟବସାୟ କରିଲେ କେମିତି ଫଳଦାୟକ ହେବା କାହା ଉପରେ ଇନଭେଷ୍ଟ୍ କଲେ କେମିତି ହବ ଆମର ଏସବୁ ଆମେ ଆଜି ଇଣ୍ଟରନେଟ୍ ସାହାଯ୍ୟରେ ଆମେ ଘରେ ବସିକିନା ଆମେ ଦେଖୁ ପାରୁଛୁ ଯାହାକି ଏକ ଟେକ୍ନୋଲୋଜିର ଜ୍ଵଳନ୍ତ ଉଦାହରଣ ଆଜି ଆମେ ଗୋଟେ ସାଇକେଲ୍ ବା ଗାଡ଼ି ଆଜି ଆମେ ଗୋଟେ ଗାଡ଼ି ଯେଉଁ ବ୍ୟବସାୟ ଆମକୁ ଯେଉଁ ଗାଡ଼ି ଗୋଟେ ଦରକାର ତାହା ବି ଗୋଟେ ଟେକ୍ନୋଲୋଜି ଯେଉଁ ଟେକ୍ନୋଲୋଜି ଆମର ଗାଡ଼ି ଚଲାଇବା ବା ଗାଡ଼ିରେ ଯେଉଁ ବ୍ୟବସାୟ ବ୍ୟବସାୟ କରିବା ଏବଂ ଟେକ୍ନୋଲୋଜି ଏହା ଏକ କ୍ଷୁଦ୍ର ବ୍ୟବସାୟରେ ବହୁତ ଆମକୁ ସାହାଯ୍ୟ କରେ ଯଦି ଆମେମାନେ ଟେକ୍ନୋଲୋଜି ସହିତ ଯଦି ମିଶିକିନା ଭବିଷ୍ୟତରେ କାମ କରିବା କ୍ଷୁଦ୍ର ବ୍ୟବସାୟମାନେ ବି ବହୁତ ଆଗକୁ ଯାଇପାରିବେ ଏବଂ ସେମାନେ ବି ବହୁତ ଭଲ କରି ବ୍ୟବସାୟ କରିପାରିବେ ବିକାଶକୁ ଆମେ ନିଜର ଇଚ୍ଛା ମନର ଯେଉଁ ଅଭିବୃଦ୍ଧି ବି ଦରକାର ଟେକ୍ନୋଲୋଜି ଆମର ତ ସାହାଯ୍ୟ କରୁଛି କାରଣ ଏବେ ଓଡ଼ିଶା ଆମର ନବୀନ ଓଡ଼ିଶା ହେଇଯାଇଛି ଯାହାକି ଟେକ୍ନୋଲୋଜି ଆମର ବହୁତ ପୁରୁଣା ପୁରୁଣା ଅଞ୍ଚଳରେ ମୋବାଇଲ୍ ଦିଆହେଉଛି ଏବଂ ଟେକ୍ନୋଲୋଜି ସେମାନଙ୍କୁ ବୁଝିବା ପାଇଁ ଲୋକମାନଙ୍କୁ ସଚେତନ ହବା ଜାଗ୍ରତ କରାଯାଉଛି ଟେକ୍ନୋଲୋଜିରେ ଏହା ଗୋଟିଏ ଉଦାହରଣ